ହ୍ୟାଲୋ ଫ୍ଲିପକାର୍ଟ କଷ୍ଟମର କହୁଥିଲେ ଆଜ୍ଞା ମୁଁ ଯେଉଁ ମୋବାଇଲଟି ଅର୍ଡ଼ର କରିଥିଲି ସେଇଟା ଆଜି ମୁଁ ରିସିଭ କଲି ମୋବାଇଲ୍ଟି ରିସିଭ୍ କଲା ଭିତରେ ଯେତେବେଳେ ମୁଁ ମୋବାଇଲକୁ ଓପନ୍ କଲି ମୋବାଇଲ୍ ବକ୍ସକୁ ଓପନ୍ କଲି ଦେଖିଲାବେଳକୁ ମୋବାଇଲ୍ ଫ୍ରଣ୍ଟ କାଚଟା ଭାଙ୍ଗିଯାଇଛି କାଚ ଭାଙ୍ଗିବାର କାରଣ ହେଉଛି ଯେ ଆପଣ ଗୋଟେ କାଗଜରେ ଗୁଡ଼େଇକି ତାକୁ ପ୍ୟାକିଙ୍ଗ କରିକି ମୋବାଇଲ ପ୍ୟାକିଙ୍ଗ କରିଥିଲେ ଯାହାଫଳରେ ମୋବାଇଲ କାଚଟି ଭାଙ୍ଗିଲା ଯଦି ଆପଣ ସେହି ମୋବାଇଲଟିକୁ ଯଦି ବକ୍ସ ଦେହରେ ପ୍ୟାକିଙ୍ଗ କରି ଦେଇଥାନ୍ତେ ତାହେଲେ ମୋବାଇଲ୍ ଭାଙ୍ଗିନଥାନ୍ତା ମୁଁ ଆପଣ ପାଖରୁ ପଚାଶ ହଜାର ଟଙ୍କାର ମୋବାଇଲ୍ ଅର୍ଡ଼ର କଲି ମୋ ନାଁ ରମେଶଚନ୍ଦ୍ର ସ୍ୱାଇଁ ଯଦି ଆପଣ ଏମିତି କାଗଜରେ ଗୁରେଇକି ମୋବାଇଲଟି ପ୍ୟାକିଙ୍ଗ କରିଦେବେ ତାହେଲେ ତ ମୋବାଇଲ୍ଟି ଭାଙ୍ଗିବ ଯଦି ଆପଣ ବକ୍ସରେ ଦେଇଥାନ୍ତେ ମୋବାଇଲ ଭାଙ୍ଗିନଥାନ୍ତା ଆପଣଙ୍କୁ ଏତିକି ଅନୁରୋଧ ରହିଲା ଯେ ଯେ ଆପଣ ଆସନ୍ତୁ ଆଉ ଆପଣ ଯେଉଁ ମୋବାଇଲଟାକୁ ରିଟର୍ନ ନିଅନ୍ତୁ ପ୍ଲସ୍ ମୋ ପଇସାଟାକୁ ରିଟର୍ନ କରନ୍ତୁ ଆପଣ ନାଇଁ ନାଇଁ କହିଲେ ଆମେ ସେ କଥା କ'ଣ କରିବୁ କାରଣ ଆମେ ଆଉ ହାତରୁ ଆମେ ଆଉ ଗଣିବୁନିନା ଆମେ ହାତରେ କ'ଣ ପଇସା ଗଣିବୁ ପଚାଶହଜାର ଟଙ୍କା ଆପଣ ଆସନ୍ତୁ ଆପଣଙ୍କ ଜିନିଷ ରିଟର୍ନ ନିଅନ୍ତୁ ପ୍ଲସ୍ ମୋ ପଇସା ମୋତେ ରିଟର୍ନ କରନ୍ତୁ